ଆଜ୍ଞା କିଏ କହୁଥିଲେ ଆଜ୍ଞା ହଁ ବ୍ୟାଙ୍କରୁ କହୁଛି ଆପଣ କ'ଣ କିଏ କ'ଣ କାମ ଥିଲା କି ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଏ ଯେଉଁ ଛଅ ସାତ ବର୍ଷର ପିଲାପାଇଁ ତ ମାଇନ୍ର ଅଛି ତା ନାଁର ଆପଣ ଆକାଉଣ୍ଟ ତ ଖୋଲିପାରିବେନି ଖାତା ଖୋଲି ପାରିବେନି ତାକୁ ତାପାଇଁ ଖାତା ଖୋଲିବାକୁ ହେଲେ ତା ମାଆ କି ବାପା ତା ସାଙ୍ଗରେ ରହିବେ ଆଉ ତାପାଇଁ ଖାତା ଖୋଲାଯିବ ଆଉ ନହେଲେ ଆପଣ ଗୋଟେ କାମ କରୁନାହାଁନ୍ତି ଏବେ ସୁକନ୍ୟା ଯୋଜନା ବାହାରିଛି ଆମ ବ୍ୟାଙ୍କର ଭଲ ସୁବିଧା ରହିଛି କ'ଣ ପିଲାମାନଙ୍କ ନାଁରେ ଆପଣ ଯେତେ ମାସରେ ଯେତେ ଟଙ୍କା ଶହେ ଟଙ୍କା ହେଉ ପାଞ୍ଚଶହ ଟଙ୍କାରୁ ଶହେ ଟଙ୍କା ରୁ ଆରମ୍ଭ କରି ଆପଣ ଯେତେ ଟଙ୍କା ପର୍ଯ୍ୟନ୍ତ ରଖିପାରିବେ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ସେ ଯୋଜନାଟା କରୁନାହାନ୍ତି ଭଲ ହେବ ଆପଣ ହଁ ଖୋଲିପାରିବେ ସେମିତି କିଛି ନାହିଁ ଆପଣ କିନ୍ତୁ ମାଆ ବାପା ଦରକାରେ ଆପଣ ଖୋଲିପାରିବେନି ଜେଜେବାପା ଖୋଲି ପାରିବେ ମାଆ ବାପା ଯଦି ନଥାନ୍ତେ ଆପଣ ଖୋଲିଥାନ୍ତେ କିନ୍ତୁ ତଥାପି ଚଳିବ ହଁ ତଥାପି ଆପଣ ଖୋଲି ପାରିବେ କିନ୍ତୁ ଆପଣଙ୍କ ସାଙ୍ଗରେ ତା'ର ଆଧାର କାର୍ଡ଼ ଆପଣଙ୍କର ଆଧାର କାର୍ଡ଼ ଆପଣଙ୍କର ଦୁଇ ଚାରିଟା ଫଟୋ ତାଙ୍କର ଦୁଇ ତିନିଟା ଫଟୋ ଆଉ ସବୁ ଧରିକି ଆପଣ ଆସିଲେ ଖୋଲିବେ କାରଣ ତା'ର ଫିଙ୍ଗର୍ପ୍ରିଣ୍ଟ ନେବନି ନା ତା'ର ଆଙ୍ଗୁଠି ଛାପ ନେବନି ଆପଣ ଏଇ ଯୋଜନା ଯେଉଁ ବାହାରିଛି ଖାତା ନ ଖୋଲିକି ଏଇ ଯୋଜନା ଗୁଡ଼ିକ ଯେଉଁ ସରକାରଙ୍କର ବାହାରିଛି ତାକୁ କରୁନାହାନ୍ତି ଆମର ସୁକନ୍ୟା ଯୋଜନା ଯେଉଁଟା ଅଛି ଝିଅମାନଙ୍କ ପାଇଁ ପଇସା ରଖି ହେଉଛି ଭଲ ସୁବିଧା ତାପାଇଁ ଶହେ ଟଙ୍କାରୁ ଆରମ୍ଭ କରି ଆପଣ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ବର୍ଷକ ଭିତରେ ରଖିପାରିବେ ଯେତେ ଟଙ୍କା ଆପଣ ଗୋଟେ କାମ କରନ୍ତୁ କ'ଣ ହେଇଛି ସେଇଟା ଆମର ଝିଅମାନଙ୍କ ପାଇଁ ରଖିଲେ ଝିଅକୁ ଯେତେବେଳେ ଏକୋଇଶି ବର୍ଷ ହେଇଯିବ ସେତେବେଳେ ଝିଅ ଉଠାଇ ପାରିବ ଆପଣ ଶହେ ଟଙ୍କାରେ ରଖନ୍ତୁ ଯେତେ ଟଙ୍କା ପର୍ଯ୍ୟନ୍ତ ଯେତେବେଳେ ଯାହାହେଲା ଆଣିକି ରଖୁଥିବେ ତା'ପରେ ସେଇଟା ସେ ଝିଅ ବଡ଼ ହେଲେ ତା'ର ଅଠର ବର୍ଷ ହେଇଗଲାପରେ ସେ ଉଠାଇପାରିବ ଆଉ ଆପଣ ଯାହା ପଇସା ଥିବ ତା'ର କାମରେ ଲାଗିପାରିବ ସେ ଯୋଜନାଟାରେ ଆପଣ ଯେତିକି ଥୋଇଥିବେ ଇଣ୍ଟ୍ରେଷ୍ଟ ସେଥିରେ ଅଧିକା ଆଠ ପରସେଣ୍ଟ ଦେଉଛନ୍ତି ସରକାର ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ ବାଲା ଦେଉଛି ତେଣୁ ଆପଣଙ୍କର ଏଇ ଯୋଜନାଟା ଗଭର୍ଣ୍ଣମେଣ୍ଟ ଯେଉଁ ବାହାର କରିଛି ଭଲ ହୁଅନ୍ତା ଆପଣ କେଉଁଟା କରିବେ ଆକାଉଣ୍ଟ ଖୋଲିବେ ନା ଏଇଟା କରିବେ ହଁ ହଁ ହଁ ହଉ ଗୋଟେ କାମ କରିବେ ଆପଣ କାଲି ମୁଁ ଯାହା କହିଲି ସେଗୁଡ଼ାକ ସବୁ ନେଇକି ଆପଣ ପଳାଇ ଆସିବେ କାଲି ଆଉ ଆସିକି ଆପଣ ନିଜେ ତାଙ୍କ ସାଙ୍ଗରେ ଆସିବେ ନେହେଲେ ତାଙ୍କ ମାଆ କି ବାପା କିଏ ଜଣେ ଆସିବେ ଆସିଲେ ମୁଁ ଏଇଠି ସବୁ ଅଛି ଆମର ସୁବିଧା ଆପଣ କାରଣ ଜଏଣ୍ଟ ଆକାଉଣ୍ଟରୁ ଖୋଲିହେବ ଆପଣ ତ ସେ ଛୋଟ ପିଲା ନା ତା ନାଁରେ ଖୋଲି ହେବନି ତେଣୁ ଆପଣ କାଲି ଆସନ୍ତୁ ମୁଁ ଖୋଲିଦେବି ଆଉ ଆପଣ ଆସିଲେ ବ୍ୟାଙ୍କରେ କଥାହେବା ଆଉ ନା ପିଲାକୁ ନେଇକି ଆସିଥିବେ ଆପଣ ହଉ ରହୁଛି ହଁ